ମୋତେ ନାଚିବାକୁ ବହୁତ ଭଲ ଲାଗେ ଏବଂ ଆମ ଗାଁରେ ଯଦି କିଛି ପ୍ରୋଗ୍ରାମ୍ ହୁଏ ତେବେ ମୁଁ ପ୍ରତ୍ୟେକ ପ୍ରୋଗ୍ରାମ୍ରେ ମୁଁ ନାଚିଥାଏ ଆଉ ଯଦି ସ୍କୁଲ୍ଗୁଡ଼ାରେ ମଧ୍ୟ ଯେତେ ବି ନାଚ ଗୀତ ପ୍ରୋଗ୍ରାମ୍ଗୁଡ଼ା ହୁଏ ଫଙ୍କ୍ସନ୍ ହୁଏ କି ଯେକୌଣସି ବି ଇଭେଣ୍ଟ୍ ହୁଏ ତ ମୁଁ ସେଗୁଡ଼ାରେ ଭାଗ ମଧ୍ୟ ନେଇଥାଏ କି କୌଣସି ଜାଗାକୁ ଯାଇକି ନାଚିବା ପାଇଁ ହେଉ ମୋତେ ସବୁ ପ୍ରକାର ନାଚିବା ପାଇଁ ପସନ୍ଦ ଲାଗେ ଆଧୁନିକ ନାଚ ନାଚିବା ପାଇଁ ପସନ୍ଦ ଲାଗେ ଓଡ଼ିଶୀ ନାଚ ନାଚିବା ପାଇଁ ପସନ୍ଦ ଲାଗେ ଝୁମର୍ ନାଚ ନାଚିବା ପାଇଁ ପସନ୍ଦ ଲାଗେ ଯେମିତିକି ଆମ ମୟୂରଭଞ୍ଜ ପ୍ରସିଦ୍ଧ ଛଉ ନୃତ୍ୟ ମଧ୍ୟ ନାଚିବା ପାଇଁ ପସନ୍ଦ ଲାଗେ ପ୍ରଥମେ ତ ମୁଁ ଆଧୁନିକ ଗୀତରେ ହିଁ ନାଚୁଥିଲି ଧୀରେ ଧୀରେ ମୋ ଯେତେବେଳେ ସ୍କୁଲ୍ରେ ପଢ଼ିଲି ସେତେବେଳେ ଲୋକମାନେ ମୋତେ କହିଲେ କି ତୁ ଆଧୁନିକ ସହିତ ଓଡ଼ିଶୀ କାଇଁ ନାଚୁନାହୁଁ ଓଡ଼ିଶୀ ଓଡ଼ିଶୀ ମଧ୍ୟ ମୁଁ ଶିଖିଲି ମୁଁ ଏକ ନୃତ୍ୟ ସ୍କୁଲ୍ରେ ମଧ୍ୟ ମୁଁ କିଛି ଦିନ ପାଇଁ ଗଲି ସେଠି ଓଡ଼ିଶୀ ଶିଖିଲି ଛଉ ମଧ୍ୟ ଆମ ଗାଁରେ ଯେତେବେଳେ କିଛି ପ୍ରୋଗ୍ରାମ୍ ହୁଏ ଛଉ ନାଚ ମଧ୍ୟ ହୁଏ ମୁଁ ତାଙ୍କୁ ଦେଖି ଦେଖି ଶିଖିଲି ଆଉ ଝୁମର୍ ଝୁମର୍ ଆମ ହେଉଛି ପ୍ରତ୍ୟେକ ଜାଗାରେ ଆମର ଝୁମୁର୍ ନାଚ ହୁଏ ସେଠି ମଧ୍ୟ ମୁଁ ଯାଏ ଝୁମୁର୍ ନାଚ ମଧ୍ୟ ଦେଖେ ଆଦିବାସୀ ନାଚ ଦେଖେ ମୋତେ ସବୁ ପ୍ରକାରର ନାଚ ଭଲ ଲାଗେ ବିଶେଷ କରିକି ମୋତେ ଆମ ମୟୂରଭଞ୍ଜ ପ୍ରସିଦ୍ଧ ଛଉ ନୃତ୍ୟ ଛଉ ନୃତ୍ୟରେ ବି ମୁଁ ଭାଗ ନେଇଛି ପ୍ରତ୍ୟେକ ଅଲଗା ଜିଲ୍ଲାଗୁଡ଼ିକରେ ଯେତେ ସ୍କୁଲ୍ରୁ ମୋତେ ଜିଲ୍ଲାସ୍ତରୀୟ ଯେଉଁଠି ବି ଭୁବନେଶ୍ୱର ହେଉ କି କଟକ ହେଉ ମୁଁ ସେଗୁଡ଼ିକୁ ଯାଇଛି ଏବଂ ସେଗୁଡ଼ାରେ ମୋର ନୃତ୍ୟ ପରିବେଷଣ କରିଛି ଛଉ ନୃତ୍ୟ ଆଉ ଲୋକମାନେ ଛଉ ନୃତ୍ୟ ଦେଖିଲା ମାତ୍ରେ କୁହନ୍ତି ଯେ ଏହା ତୁମେ ମୟୂରଭଞ୍ଜରୁ ଆସିଛ ଆଉ ମୁଁ ତାଙ୍କୁ ହଁ ବୋଲି କୁହେ ଏବଂ ସେମାନେ ଦେଖିକି ବହୁତ ଖୁସି ହୁଅନ୍ତି ଯେ ତାଙ୍କର ପାରମ୍ପରିକ ନାଚ ମଧ୍ୟ ସେମାନେ ବଜାୟ ରଖିଛନ୍ତି ଆଉ ମୋ ତେ ଏହି ନୃତ୍ୟ ପାଇଁ ବହୁତ ଗୁଡ଼ାଏ ପୁରସ୍କାର ମଧ୍ୟ ମିଲିଛି ଆଉ ଏହା ହିଁ ମୋର ବହୁତ ସ୍ମରଣୀୟ ସ୍ମୃତି